ଚାକିରିର ଭବିଷ୍ୟତ ହେଉଛି ସମସ୍ତେ ଚାହାଁନ୍ତି ଚାକିରିରେ ଉତ୍ତରକୁ ଉତ୍ତର ଉନ୍ନତି କରିବା ଯେତେ ଉପରକୁ ଉଠିପାରିବା ଯେତେ ଭଲ ଉପରକୁ ଗଲେ ସେତେ ଭଲ ପଇସା ଇନକମ୍ ହେବ ତେଣୁ ସମସ୍ତେ ଚାକିରିରେ ଚାହାଁନ୍ତି ଉପରକୁ ଉପରକୁ ଯିବା ତେଣୁ ଆମର ତ ପ୍ରାଇଭେଟ୍ ଚାକିରି ପ୍ରାଇଭେଟ୍ ବିଷୟରେ ଆମେ ଯେତେ ସମ୍ଭବ ଚେଷ୍ଟା କରୁ ଭଲ କାମ କରିବାପାଇଁ ଭଲ କାମ କଲେ ଅଧିକାରୁ ଅଧିକ ସ୍ଥାନ ପର୍ଯ୍ୟନ୍ତ ଆମେ ଉଠିପାରିବା ଯେତେ ଉପରକୁ ଉଠିବା ତେଣୁ ଆଉ ଭବିଷ୍ୟତ କ'ଣ ଭଲ କାମ କରିବା ମେନ୍ ଉଦ୍ଦେଶ୍ୟ ହେଉଛି ଆମେ ଭଲ କାମ କରିବା ଭଲ କାମ କଲାପରେ କମ୍ପାନୀ ଠିଆହେବା ପର୍ଯ୍ୟନ୍ତ ଆମେ ଅଛୁ ଆଉ ଏଇଆ ତ